ମୁଇଁ ଦଶ ଦିନ୍ ଆଗରୁ ଗୁଟେ ଶାଢ଼ୀଟେ କିଣିଛେ ମତେ ବହୁତ ପସନ୍ଦ ଲାଗୁଛେ ଶାଢ଼ୀର୍ ଡିଜାଇନଟା ବହୁତ ପସନ୍ଦ ଲାଗୁଛେ ଶାଢ଼ୀର୍ କଲର୍ଟା ବି ବହୁତ ସୁନ୍ଦର ଦେଖବାର୍ ଲାଗି ବହୁତ ସୁନ୍ଦର ଶାଢ଼ୀର୍ କଲର୍ ଜଲ୍ଦି ନାଇଁ ଛାଡ଼େ ଭଲ୍ କମ୍ପାନୀର ଶାଢ଼ୀ ମତେ ପିନ୍ଧବାର୍ ଲାଗି ବହୁତ ପସନ୍ଦ ଲାଗୁଛେ କପଡ଼ା ବି ତାର୍ ବହୁତ ପ୍ଲେନ ଅଛେ ମତେ ବହୁତ ବଢ଼ିଆ ଲାଗୁଛେ